ହଁ ଆପଲ୍ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ହଁ ଭାଇ ମୁଁ ସାଗର ସାହୁ କହୁଥିଲି ବକ୍ସି ବଜାରରୁ ମୋତେ କିଛି ଖାଇବା ମଗାଇବାର ଥିଲା ଆପଣଙ୍କ ହୋଟେଲର କ'ଣ କ'ଣ ସବୁ ଖାଇବା ଜିନିଷ ଅଛି ଚିକେନ ବିରିୟାନି ହେବ ହଁ ଆଉ ମାଛ ତରକାରି ଆଉ ଛତୁ ଚିଲ୍ଲି ନହେଲେ ରୁଟି ହେବ କି ତା'ହେଲେ ଗୋଟିଏ କାମ କରନ୍ତୁ ମୋ ପାଇଁ ଗୋଟିଏ ଚିକେନ ବିରିୟାନି ଆଉ ମାଛ ତରକାରୀ ହଁ ଏମିତି ଆଣି ଦିଅନ୍ତୁ ମୁଁ ବକ୍ସି ବଜାରର ଫାର୍ଷ୍ଟ ଲାଇନ୍ରେ ରହୁଛି ସେହି ଠିକଣାରେ ପାଞ୍ଚ ତାରିଖ ଦିନ ବାରଟାରେ ଆଣିକି ଟିକେ ପହଞ୍ଚାଇ ଦିଅନ୍ତୁ ହଁ ହଉ ଭାଇ ରଖୁଛି